ହଁ ହ୍ୟାଲୋ ହଁ କୁହନ୍ତୁ ହଁ ଆଜ୍ଞା ମୋବାଇଲ୍ ଦୋକାନ ଲାଗିଛି ମୋବାଇଲ୍ ମୋବାଇଲ୍ ନେଇଥାଆନ୍ତେ କି ଏମ୍ଆଇଟା ଏମ୍ଆଇଟା ଯାହା ହେଲେ ବି ଟ୍ୱେଣ୍ଟି ଥାଉଜେଣ୍ଡ ପଡ଼ିଯିବ କୋଡ଼ିଏ ହଜାର କୋଡ଼ିଏ ହଜାର ପଡ଼ିଯିବ ନାଇଁ କମ୍ ମାନେ କେଉଁ ସେଟ୍ ନେଇଥାନ୍ତେ ସେଇଟା ନା ଯାହାହେଲେ ବି ଆଣ୍ଡ୍ରୋଏଡ଼୍ ସେଟ୍ ଯାକ ତ ଆଜିକାଲି ତ ବହୁତ ରେଟ୍ ପଡୁଛି ଆଜ୍ଞା ଆହୁରି ସେଟ୍କୁ ନେଇକରି ଯାହା ହେଲେ ବି ଦଶ ହଜାରରୁ ବି ଆରମ୍ଭ ଆଠ ହଜାରରୁ ବି ଆରମ୍ଭ ଆପଣ ଯେଉଁଟା ନେଇପାରିବେ ସେହି ଜିନିଷକୁ ନେଇକି ଆଉ ଆଜ୍ଞା ଆଜ୍ଞା ଆଠ ହଜାର ଭିତରେ ଆଛା ଏମ୍ଆଇଟା ଏକା ଦରକାର ନା ଅଲଗା ସେଟ୍ବି ଆହୁରି ଦରକାର ହଁ ଏବେ ତ ଏବେର ଇଏ ଅନୁସାରେ ତ ସବୁ ଚାଲିଛି ଏମ୍ଆଇ ହେଲା ରେଡ଼୍ମି ହେଲା ଦେନ୍ ଆଉ ଭିଭୋ ଓପୋ ଏଯାକ ସବୁ ଚାଲିଛି ଯାହାହେଲେ ବି ଟ୍ୱେଣ୍ଟି ଥାର୍ଟି ଏପଟକୁ ଯାଉଛି ସବୁ କୋଡ଼ିଏ ତିରିଶ ହଜାର ଏମିତି ପଇଁତିରିଶ ହଜାର ଏମିତି ରହୁଛି ସ୍ୟାମ୍ସଙ୍ଗ ତ ଯାହାହେଲେ ବି ଆପଣ ସେଟ୍କୁ ନେଇକି ଦେଖିବେ କେଉଁଟା ନେବେ ଆପଣ କେଉଁ ମଡ଼େଲ୍ର ନେବେ ସେ ମଡ଼େଲ୍କୁ ନେଇକି ପଇସାଟା ଜଣା ପଡ଼ିବ କମ୍ ରେଟ୍ ମାନେ ଯାହାହେଲେ ବି ଆମକୁ ଯଦି ପଡ଼ିବ ପନ୍ଦର ହଜାର ଭିତରେ ଆସିବ ପନ୍ଦର ହଜାର ରେଡ଼୍ମି ବି ହୋଇଯିବ ନାଇନ୍ ବି ଆହୁରି ଓପୋ ବି ହେବ ଭିଭୋ ବି ଯେଉଁଟା ବି ଦେଖିବ କିନ୍ତୁ ଯାହାହେଲେ ବି ସେ ଯାକ କ୍ୟାମେରା ଯାକ କମ୍ ଆସିବ ସେଇଟାକୁ ଦେଖିକି ହଁ ହେଉ କେତେବେଳେ ଦୋକାନ ଆଡ଼େ ଆସନ୍ତୁ ନହେଲେ ଆପଣ ଦୋକାନ ଆଡ଼େ ଆସିକି ଦେଖନ୍ତୁ ହଁ ହେଉ ଗୋଟିଏ କାମ କରୁଛି ମୁଁ ଫୋଟୋ ଆପଣଙ୍କୁ ସେଣ୍ଡ କରିଦେଉଛି ଯାହାର ପ୍ରାଇସ୍ ଯେତିକି ଅଛି ସେହି ଅନୁସାରେ ନେଇକରି ଆପଣଙ୍କୁ ୱାଟସପ୍ କରିଦେବି ୱାଟସପ୍ ଦେଖିସାରିବା ପରେ ଦୋକାନ ଆସିଲେ ଦେଖିବେ ଆଉ ହଁ ଆସନ୍ତୁ ମୁଁ ତ ସେଇଟା କହିଲି ଆପଣ ଆସନ୍ତୁ ଦୋକାନକୁ ଆସିଲେ ନିଜେ ବାଛିକି ଯେଉଁଟା ପସନ୍ଦ ଲାଗିଲା ଯେତିକି ଟଙ୍କା ଲାଗିଲା ସେହି ଅନୁସାରେ ନେବେ ଆଉ ହଁ ଆସନ୍ତୁ ଆସନ୍ତୁ ହଁ ଆସନ୍ତୁ ଦୋକାନକୁ ଆସନ୍ତୁ ମୁଁ ତ ଏବେ ଦୋକାନରେ ଆଜ୍ଞା ଅଛି ହେଲେ ବି ଯଦି ପାରିବେ ଆଜି ଆସନ୍ତୁ ନହେଲେ ତ କାଲି ଆସନ୍ତୁ ମୁଁ ଆଠ ଆଠଟାରୁ ଖୋଲୁଛି ଆଠଟାରୁ ଯାଇକି ଗୋଟାଏ ଖୋଲୁଛି ତାପରେ ତିନିଟାରୁ ସେପଟକୁ ରାତି ଦଶଟା ଯାକ ଖୋଲୁଛି ନାଇଁ ଗୋଟାଏ ରୁ ମୁଁ ଯାଉଛି ଗୋଟାଏରୁ ତିନିଟା ହଁ ଆଜ୍ଞା ଆସନ୍ତୁ ହଁ ହଁ ଫୋନ୍ କରନ୍ତୁ ହଁ ହଁ ହଁ ରଖନ୍ତୁ ହଁ ନମସ୍କାର